ଆମେ ହେଉଛି ହିନ୍ଦୁ ଧର୍ମର ଲୋକ ଆମର ପୂଜା ପର୍ବଣ ମନ୍ଦିର ଠାକୁର ଦେବା ଦେବୀଙ୍କୁ ପୂଜା ଆମକୁ ଆମେ ହିନ୍ଦୁ ହେଇଥିବାରୁ ଆମେ ବହୁତ ଗର୍ବିତ କାରଣ ଆମେ ଦେବା ଦେବୀଙ୍କୁ ପୂଜା କରୁ ଆଉ ତା'ଭିତରୁ ଆମେ ବହୁତ ଶିକ୍ଷା ଧର୍ମ ପ୍ରବଚନ ବିଭିନ୍ନ ପ୍ରକାର ଆମ ହିନ୍ଦୁ ଧର୍ମରେ ଅଛି ଯେଉଁମାନେ ପ୍ରବଚନ ଦିଅନ୍ତି ତା'ଦ୍ୱାରା ଆମକୁ ବହୁତ ଶାନ୍ତି ମିଳେ ଆଉ ମାନସିକର ବି ବହୁତ ଉନ୍ନତ କରେ ଏବଂ ଯୋଗ ଯୋଗ କରିବା ଦ୍ୱାରା ସ୍ଵାସ୍ଥ୍ୟ ଠିକ୍ ହୁଏ ଏବଂ ସକାଳୁ ଉଠି ଯୋଗ ପ୍ରାଣାୟାମ କଲେ ଆମେ ହେଉଛି ଶରୀର ଠିକ୍ ରୁହେ ରୋଗ ଆଦିରୁ ଆମେ ଉପକାର ପାଉ କାରଣ ହେଉଛି ଆମେ ହିନ୍ଦୁ ଧର୍ମର ଲୋକ ହେଇଥିବାରୁ ଆମକୁ ପ୍ରତ୍ୟେକ ପର୍ବପର୍ବାଣୀ ବର୍ଷର ବାର ମାସର ବାରଟି ପର୍ବ ପାଳନ କରାଯାଏ କାରଣ ପ୍ରତି ପର୍ବରେ ଆମେ ଦେବା ଦେବୀଙ୍କୁ ପୂଜା କରୁ ତେଣୁ ଯୋଗ ଆଉ ପ୍ରାଣାୟାମ ସିଦ୍ଧ ଏସବୁ କରି କି ଆମେ ବହୁତ ଶରୀରର ଉପକାର ପାଉ କାରଣ ଡ଼ାକ୍ତର କବଳରୁ ଉଦ୍ଧାର ପାଇବା ପାଇଁ ଯୋଗ ନିହାତି ଦରକାର ଯୋଗ ପ୍ରାଣାୟାମ ନିହାତି ଦରକାର କାରଣ ବର୍ତ୍ତମାନ ବିଭିନ୍ନ ରୋଗରୁ ମୁକ୍ତି ପାଇବା ପାଇଁ ଯୋଗ ଓ ପ୍ରାଣାୟାମର ଆବଶ୍ୟକତା ଅଛି ଶରୀରର ବିଭିନ୍ନ ଆଉ ମାନସିକ ଦୁଶ୍ଚିନ୍ତାରୁ ଉଦ୍ଧାର ପାଇବା ପାଇଁ ମନ୍ଦିର ମସଜିଦର ଯିବା ସରୀ ମନ୍ଦିର ଯିବା ଏବଂ ଆମେ ବିଭିନ୍ନ ପ୍ରକାରର ପ୍ରବଚନ ମାନ ଶୁଣିଲେ ଆମେ ଶାନ୍ତି ପାଇବା